ପୁରୀ ଶ୍ରୀକ୍ଷେତ୍ର ମନ୍ଦିରରେ ରଥଯାତ୍ରାର ବହୁତ ଭିଡ଼ ହୁଏ ଏହି ରଥଯାତ୍ରା ଆଷଡ଼ ମାସରେ ପଡ଼େ ଏଇଠି ବହୁତ ଲୋକମାନେ ପୁରା ଗାଁ ଭଳି ସମସ୍ତେ ପୁରୀକୁ ଯାଆନ୍ତି ସେଇଠି ରଥଯାତ୍ରା ଅନୁଷ୍ଠିତ ହୁଏ ରଥଯାତ୍ରା ପାଇଁ ବହୁତ ଭିଡ଼ ଲାଗେ ଖରାଦିନେ ଖରା ଭୀଷଣ ହୋଇଥାଏ ଖରା ପଡ଼ିଲା ମାତ୍ରେ ବହୁତ ଲୋକକୁ ସାହସ୍ୟା ଲାଗେ ପାଣିର ବହୁତ ପାଣି ଛିଞ୍ଚା ସ୍ପ୍ରେ ହୁଏ ସେମାନେ ସେଇଠି ଖରାରେ ରଥ ଟାଣନ୍ତି ଏବଂ ରଥ ନେଇ ମାଉସୀ ଗାଁରରେ ସମାପ୍ତ ହୁଏ ସେଇଠୁ ପୁଣି ନଅ ଦିନ ପରେ ରଥକୁ ନେଇ ପୁଣି ଶ୍ରୀମନ୍ଦିର ପାଖରେ ରଖା ହୁଏ